ହଁ ହଁ ଆମର ଜଳଖିଆ ଅଛି ମିଠା ଅଛି ଆଉ ଥଣ୍ଡା ଫଣ୍ଡା ବି ରଖୁଛୁ ଆଉ ଆଉ ଆପଣ କୁହନ୍ତୁ କ'ଣ କ'ଣ ନେଇଥାନ୍ତେ ନା କ'ଣ ହଁ ହଁ ଆମର ରେଟ୍ ଆମର ତ ଅଛି ବରା ଅଛି ସିଙ୍ଗଡ଼ା ଅଛି ଆଳୁଚପ୍ ଅଛି ଆଉ ଆଉ ମିଠା ରସଗୋଲା ଛେନାପୋଡ଼ ଗୋଲାପଜାମୁ ଆଉ ଅଛି ଆମର ମୁଡ଼କି ଅଛି ଆଉ ମାଲପୁଆ ବି ହୁଏ ଆଉ ବ୍ରେଡ଼ ଚପ୍ ହୁଏ ଅଛି କେକ ଜନ୍ମଦିନ କେକ୍ ବି ଅଛି ଲଡ଼ୁ ବି ତିଆରି ହୁଏ ଆଉ ସବୁ ଜିନିଷ ଅଛି ଆଉ ଏବେ ତ ସବୁ ତ ରେଟ୍ ପ୍ରାୟ ତେଲ ଏତେ ବଢ଼ିଲାଣି ନା ଆଳୁ ରେଟ୍ ପିଆଜ ରେଟ୍ ସବୁ ରେଟ୍ ଗଲାଣି ତ ଏବେ ଛଅ ଟଙ୍କା ଗୋଟା ଛଅ ଟଙ୍କା ଆଳୁ ଆଳୁ ଚପ୍ ନିଅନ୍ତୁ ଛଅ ଟଙ୍କା ବରା ନିଅନ୍ତୁ ଛଅ ଟଙ୍କା ସବୁ ଛଅ ଛଅ ଟଙ୍କା କିନ୍ତୁ ଆପଣ କେତେ କ'ଣ ନେବେ ସେଇ ଅନୁସାରେ କହିଲେ ଆପଣଙ୍କ ପାଇଁ ରେଟ୍ ଟିକେ କଟିବ ଆଉ କେତେ କ'ଣ ନେଇଥାନ୍ତେ କି ଗୋଟେ କେକ୍ ଛୋଟ କେକ୍ ହେଉଛି ଆମର ଅଢ଼େଇଶହ ଟଙ୍କା ତା'ଠୁ ଟିକେ ଅଛି ଯେଉଁଟା ସାଢ଼େ ତିନିଶହ ତା'ପରେ ଅଛି ଯେଉଁଟା ସାତଶହ ଗୋଟେ ଅଛି ଯେଉଁ ତିନି ଥାକିଆ ବାଲାଟା ତ ଆପଣ କେତେ କ'ଣ ନେବେ କେଉଁ ଅନୁସାରେ ଛୁଆ ଆସିବେ କେତେଜଣ ପିଲା ଆସିବେ ସେ ଅନୁସାରେ ଛୋଟଟା ହେଲେ ଅଢ଼େଇଶହ ଟଙ୍କା ପଡ଼ିବ ଆଉ ଆପଣ ସେହି ଦୁଇଶହ ତିରିଶ ଟଙ୍କା ଦେବେ ଆଉ ଆଉ ତା ସହ ଟୋପି ଫୋପି ସ୍ପ୍ରେ ଫ୍ରେ ଯାହା ସବୁ ଅଛି ଆମର ଆଉ ଜଳଖିଆ କେତେ କ'ଣ ନେବେ ଆମକୁ ଟିକେ ଆଗୁଆ କହି ଦେବେ ତ କହି ଦେଲେ ଆମେ ସେହି ଅନୁସାରେ ଆପଣଙ୍କ ପାଇଁ ବନାଇ ଦେବୁ କ'ଣ କହିଲେ

ହଁ ହଁ ସବୁଥିରୁ ଦଶ ଦଶଟା ତା'ହେଲେ ନେବେ ସବୁଥିରୁ ଦଶ ଦଶଟା ନେଲେ ଆମର ଭଲ ତେଲ ଆପଣ ଆସନ୍ତୁ ଥରେ ନିଅନ୍ତୁ ଦେଖିବେ ଆଉ ବାରମ୍ବାର ଆସିବେ ଆମର ପରିଷ୍କାର ପରିଚ୍ଛନ୍ନ ଆମର ଏହି ଅଞ୍ଚଳ ଆପଣ ଆମ ଆମ ଦୋକାନ କଥା ପଚାରି ଦେବେ ସେ ସାହୁ ବାବୁଙ୍କ ଦୋକାନ କେମିତି ସେ କହିଦେବେ କେମିତିଆ ଦୋକାନ ଆଉ ଆପଣ ଯେତେବେଳେ ଆସିବେ ଯାହା ଅର୍ଡ଼ର୍ କରିବେ ଆପଣ ଟାଇମ୍ ପୂର୍ବରୁ ସେଇଟା ହେଇ ଯାଇଥିବ ଆମର ସବୁବେଳେ ରେଗୁଲାର୍ ମିସ୍ତ୍ରୀ ରହୁଛନ୍ତି କାମ କରୁଛନ୍ତି କିଛି ଅସୁବିଧା ନାହିଁ ଆପଣ ଯେତେ ଯାହା କରିବେ ଆପଣଙ୍କର ଏଇଟା କେବେ ଦରକାର ଆପଣ ହଁ ଆଜି ମଙ୍ଗଳବାର ହଁ ହଉ ଆପଣ କହିବେ ଯେବେ ବି ଆପଣ କହିବେ ଆପଣଙ୍କ ଅର୍ଡ଼ର୍ଟା ସେତେ ଜଲ୍ଦି ମାନେ ବୁଧବାର ଦିନ ନା ବୁଧବାର ଦିନ କେତେବେଳେ ଆସିବେ ଗୁରୁବାର ହଉ ଗୁରୁବାର ଦିନ ଆପଣ ହଉ ହଉ ହଉ ତା'ହେଲେ ଆସନ୍ତୁ ଆପଣ ନେଇଯିବେ

ହଉ ହଉ ହଉ ତା'ହେଲେ ହଉ ଲୋକ ଆସିଲେଣି ଦୋକାନକୁ ରଖୁଛି ତା'ହେଲେ